ନା ରୋଷେଇ କରିବା କେବଳ ମହିଳାମାନଙ୍କର କାମ ବୋଲି ମୁଁ ଭାବେ ନାହିଁ କାରଣ ଆଜିକାଲି ମହିଳାମାନେ ଘର ସମ୍ଭାଳିବା ସହିତ ବିଭିନ୍ନପ୍ରକାରର କାର୍ଯ୍ୟରେ ମଧ୍ୟ ନିୟୋଜିତ ହେଲେଣି ଓ ନିଜେ ରୋଜଗାର କ୍ଷମ ମଧ୍ୟ ହେଲେଣି ଆଗରୁ ମହିଳାମାନେ କୌଣସି କାର୍ଯ୍ୟରେ ନିହିତ ନଥିଲେ ଏଣୁ ସେମାନେ ଘରର ସବୁ କାମ କାମ କରିବା ସହିତ ରୋଷେଇ କରିବା ଘର ଲୁଗାସଫା କରିବା ଇତ୍ୟାଦି କାମ କରୁଥିଲେ ଆଜିକାଲି ବଡ଼ ବଡ଼ ରେଷ୍ଟୁରାଣ୍ଟ ହୋଟେଲ ହୋଟେଲ ବାହାଘର ବ୍ରତଘର ରେ ମଧ୍ୟ ପୁରୁଷମାନେ ରୋଷେଇ କରୁଛନ୍ତି ଆମ ପରିବାରରେ କୌଣସି ପୁରୁଷଲୋକ ରୋଷେଇ କରନ୍ତି ନାହିଁ କିନ୍ତୁ ଯେବେ ଘରେ କିଛି ଆମିଷ ରନ୍ଧାହୁଏ ସେତେବେଳେ ମୋ ବାବା ସେହି ଆମିଷ ତରକାରୀ ରାନ୍ଧିଥାଆନ୍ତି